ଆମେ ନକ୍ଷତ୍ର ଏବଂ ଗାଲେକ୍ସି ଠାରୁ ଦୂରତା ମାପିପାରିବା ଏବଂ ସେ ମାପ ଗୁଡ଼ିକୁ ଆମେ ବାକସେକ ଦ୍ୱାରା ମାପିପାରିବା ଏହା ଆମ ବ୍ରହ୍ମାଣ୍ଡ ବିଷୟରେ ବିଭିନ୍ନ ପ୍ରକାର ଧାରଣା ଦେଇଥାଏ ଯେମିତିକି ନକ୍ଷତ୍ର ଗୁଡ଼ିକ କେଉଁଠାରେ କେଉଁ ସ୍ଥାନରେ ଅଛନ୍ତି ତା'ର ଦୂରତା ଏବଂ ଆମର ଯେଉଁ ଗ୍ରହ ଗୁଡ଼ିକ ଅଛି ନେପଚୁନ ଶନି ଗ୍ରହ ଶୁକ୍ର ମଙ୍ଗଳ ଗ୍ରହ ପୃଥିବୀ ଏଗୁଡ଼ିକ ମଧ୍ୟ କେଉଁ ସ୍ଥାନରେ ଅଛନ୍ତି କେତେ ଦୂରତାରେ ଅବସ୍ଥାନ କରିଛନ୍ତି କେତେ ଯେଉଁ ସୂର୍ଯ୍ୟଙ୍କ ଚାରିପଟେ ଘୁରିଥାନ୍ତି ଏସବୁର ଧାରଣା ମଧ୍ୟ ସେ ଆମକୁ ଦେଇଥାଏ